ଛବିଶ ଜାନୁଆରୀ ଦୁଇ ହଜାର କୋଡ଼ିଏ କୋଡ଼ିଏ ଜାନୁଆରୀ ଦୁଇ ହଜାର ପନ୍ଦର ଦଶ ଅକ୍ଟୋବର୍ ଦୁଇ ହଜାର ଉଣେଇଶ ଚଉଦ ଫେବୃୟାରୀ ଦୁଇ ହଜାର ବାଇଶ ପଚିଶ ନଭେମ୍ବର୍ ଦୁଇ ହଜାର ଏକୋଇଶ